ଆମ ଅଞ୍ଚଳରେ ଯେଉଁ ମାଟିର ଯେଉଁ ମୂର୍ତ୍ତି ତିଆରି ହେଉଛି ହସ୍ତରେ ଯେଉଁ ଯେକୌଣସି ଆମର କାରିଗରରେ ଆମର ଯେଉଁ ସିମେଣ୍ଟ କାରିଗର ସିମେଣ୍ଟ ଅଂଶରେ ଯେଉଁ ମୂର୍ତ୍ତି ତିଆରି ହେଉଛି କିମ୍ବା ହାତରେ ପେପରରେ ମଧ୍ୟ ଯେକୌଣସି ଚିତ୍ର ଆକାରରେ ଯେଉଁ ଚିତ୍ର ମାନେ ଆମର ତିଆରି ହେଉଛି ଯେଉଁ ଚିତ୍ର ତିଆରି ହେଉଛି ତାକୁ ଆମେ ପେପର ନ୍ୟୁଜ୍ପେପର ମାଧ୍ୟମରେ ଏବଂ ଟିଭି ମାଧ୍ୟମରେ ଏବଂ ଦୂରଦର୍ଶନ ଦୂରଦର୍ଶନର ବିଭିନ୍ନ ଚ୍ୟାନେଲ୍ ମାଧ୍ୟମରେ ଆମେ ତାଙ୍କୁ ତାକୁ ପରିବେଷଣ କରିପାରିବା ଏବଂ ଆମ ଅଞ୍ଚଳରେ ଯେମିତି ହୁଏ ସାଂସ୍କୃତିକ ଫ୍ୟାସନ ଶୋ' ହେଉଛି ସେ ଫ୍ୟାସନ ଶୋ' ମାଧ୍ୟମରେ ଆମେ ଏହି ଚିତ୍ରର ଏହି କଳାରକୁ ବା କାରିଗରକୁ ଆମେ ତାକୁ ଆଗକୁ ଆଣି ପାରିବା